ଓଡ଼ିଶାର କୃଷକମାନେ କୃଷି କାର୍ଯ୍ୟ କରି ଅନେକ ଲାଭବାନ ହୋଇଥାନ୍ତି ଓ କୃଷି କାର୍ଯ୍ୟ କରିବା ସହିତ ସେମାନେ ନିଜର ପରିବାରକୁ ମଧ୍ୟ ଚଲାଇଥାନ୍ତି କୃଷି କାର୍ଯ୍ୟ କରିବା ସହିତ ସେମାନେ ନିଜ ପରିବାରକୁ ଚଲାଇଥାନ୍ତି ଓ ସେମାନେ ବଜାର ଦ୍ରବ୍ୟରେ ବିକ୍ରି କରିଥାନ୍ତି ଯେଉଁ ଫସଲଗୁଡ଼ିକ ଅମଲ କରି ସାରିଲା ପରେ ଫସଲକୁ କାଟି ନେଇ ବଜାରରେ ବିକ୍ରି କରିଥାନ୍ତି ଓ କିଛି ଦ୍ରବ୍ୟ ରଖି ଘର ପାଇଁ ସେ ନିଜ ଖାଦ୍ୟ ନିଜେ ବନାଇ ଗ୍ରହଣ କରିଥାନ୍ତି କିଛି ଖାଦ୍ୟ ଗାଁରେ ଦେବା ଉଚିତ୍ ଯେଉଁ ଅମଲଗୁଡ଼ିକ କରିଥାନ୍ତି ତାହାକୁ ଭାଗେ ଗାଁରେ ଦେଇ ଅଧା ନିଜେ ରଖିବା ଉଚିତ୍ କାରଣ ଗାଁର ବି ଉନ୍ନତି ହେବ ସେଥିରେ ଓ ନିଜର ବି ଉନ୍ନତି ହେବ ଖାଇବା ସହିତ ଗାଁର ବି ନିଜର ଉନ୍ନତି ପାଇଁ ସେମାନେ ସାହାଯ୍ୟ